ହ୍ୟାଲୋ ଦେବାର ଥିଲା ହଁ ପାଇପ୍ ରଖେ ମୁଁ କ'ଣରେ ତିନ ହଜାର ଭିତରେ ଦରକାର ଯେ କଲର୍ କେନ୍ତା କଲର୍ ଆଉ ଆଠ୍ ତାରିଖ୍ ନଅ ତାରିଖ ନଅଟା ହେଲା ହଁ ହଁ ନେବାର ଥିଲା ଗୋଟେ ତ ଆରୁ ଛୋଟ୍ ଛୋଟ୍ ଲୋକ କି ବଡ଼ ଲୋକର୍ କାଜି ଛୋଟ୍ ସାଇଜ୍ରଟାର ଏଇଚା ବି ଦେବ ତାର ଯେ କଲର୍ଫଲର୍ ଯେନ୍ତା ଅଛି ହଉ ହଉ ସାତ ଆଠ ମୁଇଁ ଭିତରେ କରିବି ତୁମ ବିନା ସେ ଦିଆ ହବାର୍ ଯେ ବଡ଼ ଲୋକର୍ଟା ବି ଦରକାର୍ ହେଇଛି ଛୋଟ୍ ଲୋକର୍ଟା ବି ଯାଉଥିଲା ଫିତା ସେ କଲର୍ର ନା ଭୁଲ୍ ଲୋକର କାଢ଼ିଦେଲି ହଁ ହୁଁ ଆଜି ଝିଅ ପିଲା ତ ଆଣିସି ଆଜି ଆଣି ନି ଯିବା ଆସି ଲାଗିଲେ ଯିବାର ଥିଲା ଆମି ଯିବାର ଥିଲା ସେଥିର୍ଲାଗି ସେ କେ ଦରକାର ଥିଲା ଆରୁ ଛୋଟ ଛୁଆର କାଜି ବି ଛୋଟ ଛୁଆର କାଜି ସାଣ୍ଡେଲ୍ ଦରକାର୍ ଥିଲା ଏଇଟା ଦିଏ ଯେ ପୁରା ବଡ଼ ଦରକାର ଏଇ ଜଷ୍ଟ ଦେଉଛି ନାହାଲା